ହଁ ଆମର୍ ଗାଁଥି ଲେଡିସ୍ କୀର୍ତ୍ତନ୍ ଅଛନ୍ ଶିଖିଛନ୍ ଦିପାର୍ଟି ଅଛନ୍ ସେମାନେ ଗୁଟେ ଗୁରୁଟେ ଆନ୍ଲେ ସେମାନେ ସେ ମନ୍କର୍ନୁ ଶିଖ୍ଲେ ଆଉ ଶିଖିକରି ତା'ପରେ ଅନ୍ୟ ଗାଁମାନ୍କୁ ନାଚି ବିି ଯାଏସନ୍ ନାମ୍ ନାଚି ଯାଏସନ୍ ବହୁତ୍ ଦୂର୍ରୁ ତାହାକୁ ପତ୍ରିକାମାନେ ଦେଇଆସନ୍ ନାଚି ଯିବାର୍ ଲାଗି ବଏଲେ ସେଟା ପତ୍ରିକା ଛିନ୍ବେ କେତେ ହଜାର୍ ନେବେ ଯେ ସେମାନ୍କର୍ନ ପଟାବେ ଆଉ ଗାଡ଼ି ଭଡ଼ା କରି କରି ସମସ୍ତେ ନାଚି ଯାଏସେନ୍ ଆଉ ଡଣ୍ ବି ଅଧା ଲୋକ୍ ସେଟା ଶିଖିଛନ୍ ଯେ ନାମ୍ ଜହ ଶିଖିଛନ୍ ଆଉ ନାମ୍ ବି ନାଚି ଯାଏସନ୍